ଆମ ଘରେ ବିଭିନ୍ନ ପ୍ରକାର ଗୃହପାଳିତ ପଶୁ ଅଛନ୍ତି ଯେପରିକି ଆମ ଘରେ ଆମେ ଗାଈକୁ ଗାଈ ରଖିଛୁ ଛେଳି ମଧ୍ୟ ଅଛି ଏବଂ କୁକୁଡ଼ା ମଧ୍ୟ ଅଛି ଯେଉଁମାନଙ୍କ ଠାରୁ ଆମେ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ପାଇଥାଉ ଏବଂ ବହୁତ ଲାଭବାନ ମଧ୍ୟ ହୋଇଥାଉ